ନାଚଟା ଲୋକମାନଙ୍କୁ ଏକାଠି କରିପାରିବ କେମିତି ନା ନାଚ କରିବା ଦ୍ୱାରା ନାଚର ଯେଉଁ ରଙ୍ଗୀ ଭଙ୍ଗୀ ଢଙ୍ଗୀ ଥାଏ ଅଁ ତାର ଯେଉଁ ଆକ୍ସନ୍ ହଁ ଆଖିରେ ଏକ୍ସପ୍ରେସନ୍ ଥାଏ ଯେଉଁଟାକି ଲୋକମାନଙ୍କୁ ପୂରା ଆକର୍ଷିତ କରେ ଯାହାଦ୍ୱାରାକି ଲୋକମାନେ ନାଚକୁ ପସନ୍ଦ କରନ୍ତି ତା' ଛଡ଼ା ନାଚ ମୋର ହେଉଛି ସବୁଠୁ ଫେବରାଇଟ୍ ଫେବରାଇଟ୍ ଜିନିଷ ଯେଉଁଥିରେକି ଯଦି କିଛି ନା କିଛି ଆଉ କେଉଁଠି ନା କେଉଁଠି ଗୀତ ବାଜିଲା ତ ମୋ ଗୋଡ଼ ସେଇଠି ରକ୍ଷା ହିଁ ନେଉନି ତ ନାଚଟା ମୋ ପାଇଁ ମୋ ଫେବରାଇଟ୍ ମୋ ହବି କହିଲେ ଚଳେ ନାଚ ନାଚପାଇଁ ମୁଁ ପୂରା ପାଗଳ ତ ନାଚ ବି ଯେଉଁଠି ହେଉଥିବ ମୁଁ ଲୋକମାନଙ୍କୁ କଥା ଛାଡ଼ ତ ମୁଁ ନିଜେ ଯାଇ ସେଇଠି ପୁରା ହାତଗୋଡ଼ ହଲେଇ ଦିଏ ତ ନାଚ ମୋ ପାଇଁ କି ନିହାତି ଦରକାରେ ଆଉ ନାଚ ବି ମୋତେ ବହୁତ ଭଲଲାଗେ ତା' ସହିତ ଲୋକମାନଙ୍କୁ ପ୍ରୋତ୍ସାହିତ କରିପାରିବ ନାଚ କରିବା ଦ୍ୱାରା ଖାଲି ନୁହେଁ ଯେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବ ନାଚ କରିବା ଦ୍ୱାରା ମନରେ ଗୋଟେ ଉଲ୍ଲାସିତ ଆସିଥାଏ ନାଚ କରିବା ଦ୍ୱାରା ଆମ ବଡ଼ିର ସବୁ ପାର୍ଟ ଗୁଡ଼ାକ ଠିକ୍ ରୁହେ ଦେହ ସୁସ୍ଥ ରହେ ଗୋଟେ ଏକ୍ସସାଇଜ୍ ଟାଇପ୍ର କହିଲେ ବି ନାଚ ଚଳେ ତେଣୁ ନାଚଟା ଆମ ସମସ୍ତଙ୍କ ପାଇଁକି ମୁଁ ମୁଁ କହିବାରେ ଯେଉଁମାନେ ସବୁ ଏକ୍ସସାଇଜ୍ କରୁଛନ୍ତି ଯେଉଁମାନେ ସବୁ ଯୋଗ ଯାଉଛନ୍ତି ଜିମ୍ ଯାଉଛନ୍ତି ତ ଜିମ୍ରେ ବି ବହୁତ ଜଣ ସେଇଠି ନାଚ ମଧ୍ୟ କରୁଛନ୍ତି ଜିମ୍ରେ ଯେଉଁ ଗୋଟେ ସେଇ ଟାଇପ୍ର ଆକ୍ସନ୍ ସେଇଟା ବି ତ ନାଚ ଉପରେ ହଁ ଥାଏ ତ ନାଚଟା ମୋତେ ବହୁତ ଭଲ ଲାଗେ ନାଚ ମୋ କହିବାରେ ନାଚଟା ଲୋକମାନଙ୍କୁ ଆକର୍ଷିତ କରିବ ଏବେ ତ ବହୁତ ପ୍ରକାର ନାଚ ଆସିଲାଣି ଯେମିତିକି ଓଡ଼ିଶୀ ଆମ ଓଡ଼ିଶାର ସବୁଠୁ ନୃତ୍ୟ ହେଲା ଭଲ ନୃତ୍ୟ ଓଡ଼ିଶୀ ଛଉ ନୃତ୍ୟ ମଧ୍ୟ ଅଛି କଥକ ନୃତ୍ୟ ଅଛି ଏବଂ ଲାଷ୍ଟ୍କୁ ବି ବରଯାତ୍ରୀ ଡ୍ୟାନ୍ସ ବରଯାତ୍ରୀ ଡ୍ୟାନ୍ସ ତ ଛୋଟ ବୁଢ଼ାଠୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ସେ ଡ୍ୟାନ୍ସ କରିପାରିବେ ତ ସେହି ଡ୍ୟାନ୍ସ ଯେହେତୁ ଲୋକମାନେ ବହୁତ ଆଲୋଚିତ ହେଇଛି ସେଥିରେ ସମ୍ବଲପୁରୀ ଉଁ ସଙ୍ଗ ବାଜିଲେ ତ ଗୋଡ଼ ପୂରା ରଖିବନି ତ ନାଚଟା ଆମ ପାଇଁ ନିହାତି ଦରକାର